ହ୍ୟାଲୋ ହଁ କୁହନ୍ତୁ ହଁ ଆମେ ତ ଯାଇଥିଲୁ ବଲାଙ୍ଗୀର ଆଉ ବୁଲିକି ଏବେ ଆସିଛୁ ବଲାଙ୍ଗୀରରୁ ଏବେ ଦୁଇ ଦିନ ହେଲାଣି ଫେରିଛି ଆଉ ଆପଣ କେବେ ବଲାଙ୍ଗୀର ଯାଇଛନ୍ତି କିନ ଦେଖୁନାହାନ୍ତି ବଲାଙ୍ଗୀରିରେ ବଢ଼ିଆ ମୁଁ ଯାଇଥିଲି ଏବେ ଯେଉଁ କି ସୁନ୍ଦର ଚାଉଳ ବରା ଯେଉଁ ଆମର ଫାୟାର୍ ଷ୍ଟେସନ୍ ଛକ ଟାଉନ୍ରେ ସେଇଠି କି ସୁନ୍ଦର ଚାଉଳବରା ଦିଅନ୍ତି ଆଉ ତା ସାଙ୍ଗରେ ଗୋଟେ ଲଙ୍କା ଚଟଣୀ ପାଣିଟେ ଦିଅନ୍ତି କି ବଢ଼ିଆ ଲାଗେ ପୋଦିନା ପାଣି ଆପଣ କେବେ ଯାଆନ୍ତୁ ବୁଲିକି ତାକୁ ଖାଇକି ଆସିବେ ନାଇଁ ଆମର ସେଇଠି ହଁ ମୁଁ ଆମର ଏପଟେ ଯେଉଁ ହେଉଛି ଏ ଇଏ ତା ଭଳିଆ ଲାଗିବନି ତା'ର ବଢ଼ିଆ ସେ ଚାଉଳବରାଟା ତାଙ୍କର ଯେମିତି ସ୍ୱାଦ ଲାଗୁଛି ସେ ସେମିତି ତା'ର ଯେଉଁ ଇଏଟା ବଢ଼ିଆ ଲାଗୁଛି କେଉଁଟା କହିଲେ ଏ ଯେଉଁ ଆମର ପାଣିଟା ସେ ଦେଉଛନ୍ତି ଖଟା ପାଣିଟା ଆମର ଏପଟେ ସେମିତି ତିଆରି କରିପାରୁନାହାନ୍ତି ଆଉ ହଁ ଆଉ ସେ ଗୋଟେ ଦେଇଛନ୍ତି ଇଏଟେ କ'ଣ କହିଲେ ଗୋଟେ ଯେଉଁ ଠୋଲାରେ ଦେଉଛନ୍ତି ଖାଇବାକୁ ସେ ଠୋଲାଟା ବି ଭାରି ଭଲ ହେଇଛି ଖାଇଲେ ତା ଧିଅରେ ବଢ଼ିଆ ମଜା ଲାଗୁଛି ପଣସପତ୍ର ନା କେଉଁଥିରେ ଗୋଟେ କରିକି ଦେଲେ ଆଉ ସେ ଖଟା ପାଣିଟା ବି ଭଲ ଲାଗିଲା ଆଉ ବହୁତ ଭଲ ହେଇଥିଲା ହଁ ବା ସେଇଟି ମୁଁ କେବେ ଯାଇନଥିଲି ଏବେ ଯେଉଁ ଯାଇଥିଲି ଆଣିକି ଆସିଥିଲେ ହେଇଥାନ୍ତା ଯେ ସେ ସେଠାରେ ଠିଆ ହେଇକି ଖାଇବା ଯେଉଁ ମଜା ଆଣିକି ଆସିଲେ ସେ କ'ଣ ଲାଗିବ ବାସି ହେଇଯିବ ଗୋଟେ ରାତି ରହିବ ଆଉ ସେଇଥିପାଇଁ ମୋତେ ଭଲ ଲାଗିଲାନି ଆଉ ମୁଁ ନେଇ ଏଇ ଆସିଲି ଆଉ ହଁ ଘରେ ସବୁ ଠିକ୍ ଠାକ୍ ଅଛି ଆଉ ସମସ୍ତେ କହୁଛନ୍ତି ଯେ ଯେଉଁ ଯାଇଥିଲୁ ଆମେ ବୁଲିବାକୁ ତା'ର ବିଷୟରେ ଟିକେ ଆଲୋଚନା ଏବେ ହେଉଥିଲା ଆଉ ଥରେ ଯିବୁ ବୋଲି ବାହାରିଛୁ ଆଉ ଯଦି ଆମେ ମୁଁ ଯିବି ଆଉ ଆପଣଙ୍କର ଆମ ସାଙ୍ଗରେ ଯିବେ ଗୋଟେ ଗାଡ଼ି କରିଦବା ଏଇଠୁ ଯାଇକି ବୁଲିକି ଆଉ ଥରେ ଆସିବା ସବୁଆଡ଼ ବଲାଙ୍ଗୀରରେ ଯେତେ ଦେଖା ଜାଗା ସେ ସବୁ ଦେଖିବା ଆଉ ଚାଉଳବରା ଟିକିଏ ଖାଇବା ବୁଲିବାଲାକି ଆସିବା ଏଇ ଦୁଇଦିନ ତଳେ ବା କାଲି ଦୁଇଦିନ ତଳେ ଆସିକି ପହଞ୍ଚିଲି ହଁ ଆମ ଘରଲୋକ ସମସ୍ତେ ଯାଇଥିଲୁ ଆମେ ଟିକେ ଆଉ କେତେ ଜଣ ରହିଯାଇଛନ୍ତି ଆମେ ଯେଉଁ ଆସିକି ସେଇଠୁ ବୁଲିକି ଦେଖିକି ଆଙ୍କୁ କହିଲୁ ଯେ ଭଲ ହେଇଛି ସେ ଜାଗା ବଢ଼ିଆ ଏମିତି ଚାଉଳବରା ଖାଇଲୁ ସେଇଠି ଭାରି ଇଏ ଭଲ ହେଲା ଆଉ ସେମାନେ ସମସ୍ତେ ବାହାରିଛନ୍ତି କହୁଛନ୍ତି ଯିବେ ଆଉ ଆଉ ସେଇଠି ବେଶୀ ଦାମ୍ ବି ନୁହଁ ମ ସେ କୋଡ଼ିଏ ଟଙ୍କାରେ ତ ଆପଣ ପେଟପୁରା ଖାଇପାରିବେନି ଦଶଟଙ୍କାରେ ତ ଯେତେ ଆପଣ ଖାଇ ପାରିବେନି ଆଉ ହଉ ଠିକ୍ ଅଛି ମୋ ଘରେ କାମ ଅଛି ମୁଁ ଆଉ ଆପଣଙ୍କ ସହିତ ଆଉ କେତେବେଳେ ଦେଖାହେଲେ କଥା ହେବି ଆଉ ଟିକିଏ ଯାଉଛି ଆଉ